ବର୍ତ୍ତମାନ ଗେମ୍ ତ କହିଲେ ଅନେକ ଗୁଡ଼ିଏ ଗେମ୍ ଖେଳାଯାଉଛି ସେଥିମଧ୍ୟରୁ ପବ୍ଜି ଫ୍ରି ଫାୟାର୍ ଲୁଡ଼ୁ ଏଭଳିଆ ଚେସ୍ ଏଭଳିଆ ଅନେକ ଭିତରେ ଗେମ୍ ଖେଳା ହେଉଛି ସେଇ ଗେମ୍ରୁ ଅତ୍ୟଧିକ ପିଲା ଙ୍କର ପଇସା ମଧ୍ୟ ଯାଉଛି କି ବେଳେବେଳେ ଜଣ ଜଣ ପଇସା ମଧ୍ୟ ଆସିଥାଉଛି ସେଟା ହେଉଛି ପଇସା ନେଇକି ଖେଳୁଛନ୍ତି ସେଇ ଗେମ୍ ଗୁଡ଼ାକ ଅତ୍ୟଧିକ ପରିମାଣରେ ପିଲାମାନଙ୍କୁ ପ୍ରଭାବିତ କରୁଛି ଯାହାଫଳରେ କି ଅତ୍ୟଧିକ ଲୋକ ସେଇ ସ୍ଥାନ ଦେଇ ବହୁତ ନିଶାଗ୍ରସ୍ତ ମୋଟେ ହେଇଯାନ୍ତି ବା ଗେମ୍ ଖେଳିବା ଉପରକୁ ହିଁ ସମସ୍ତେ ରହି ଯାଉଛନ୍ତି ସେଇ ରହିବା ଫଳରେ କି ଅନେକ ବ୍ୟକ୍ତି ଛୋଟ ଛୋଟ ଗେମ୍ ଖେଳି ମଧ୍ୟ ଅତ୍ୟଧିକ ପରିମାଣରେ ପଇସା ନଷ୍ଟ ମଧ୍ୟ କରୁଛନ୍ତି ଏବଂ ସେଥିମଧ୍ୟରୁ କୌଣସି ପିଲା କିଛି ପରିମାଣରେ ପାଉଛନ୍ତି ମଧ୍ୟ ଏଭଳିଆ ଗେମ୍ ଥାଇ ମଧ୍ୟ ଉପଯୁକ୍ତ ମଧ୍ୟ ହେଇପାରୁଛି ବେଳେବେଳେ ଅନୁପଯୁକ୍ତ ମଧ୍ୟ ହେଇପାରୁଛି ଯୋଉଟାକି ସମାଜ ପକ୍ଷରେ ଗେମ୍ ଗୋଟିଏ ନିଶା ଦ୍ରବ୍ୟ ଉପରେ ଭଳିଆ କାର୍ଯ୍ୟକ୍ରମ କରୁଛି ସେଠିକି ବହୁତ ପିଲାମାନେ ଖେଳୁଛନ୍ତି ଯେତେ ସବୁ କି ୱିନ୍ ହଉଚନ୍ତି ବଡ଼ କଥା ମଧ୍ୟ ପଳେଇ ଯାଉଛି